ମୁଁ ଥରେ ଭବାନୀପାଟଣା ମାରାଥନ୍ ଦୌଡ଼ରେ ଭାଗ ନେଇଛି ସେଇଠି ଗୋଟେ କ୍ଳବ୍ ପିଲାମାନେ ସବୁ ଆୟୋଜନ କରିଥିଲେ ଆଉ ମୁଁ ସେଠାରେ ଭାଗ ନେଇଥିଲି ଆମେ ହାରାହାରି ଦଶ କିଲୋମିଟର୍ ଦଉଡ଼ିଲୁ ମାରାଥନ୍ ଦଉଡ଼ ମାନେ ବହୁତ ଭଲ ଲାଗିଲା କାହିଁକିନା ଗୋଷ୍ଠୀ ଆକାରରେ ଗୋ ଦଉଡ଼ିଲେ ମାନେ ଶହେଜଣ ଦୁଇଶହ ଜଣ ହେଇକି ଦଉଡ଼ିଲେ ଗୋଟେ ଯେଉଁ ଆନନ୍ଦ ଲାଗେ କେତେବେଳେ ପାଞ୍ଚ କିଲୋମିଟର୍ ଦଶ କିଲୋମିଟର୍ ଚାଲିଯିବ ଜାଣିହେବ ନାହିଁ ଆଉ ସେତେବେଳେ ଅନୁଭୂତି କାଣା କହିବି ଏତେ ଖୁସି ଆମେ ଅନୁଭବ କରୁଥୁନୁ ବାଟରେ ସବୁ ଲୋକମାନେ ଥିଲେ ଆମକୁ ପାଣି ଦେଉଥିଲେ ଆଉ ଚାହା ପିଇବା ପାଇଁ ମଧ୍ୟ ଆମକୁ ଡାକୁଥିଲେ ସବୁ ରାସ୍ତା କଡ଼ରେ ଚାହା ଦୋକାନୀମାନେ ଆମକୁ ଚାହା ନିଅ ବୋଲି କହୁଥିଲେ ସବୁ ଫ୍ରିରେ ବହୁତ ଆୟୋଜନ ସବୁ ହେଇଥିଲା ଆଉ ଦଉଡ଼ରେ ଭାଗ ନେଇଥିଲୁ ସମସ୍ତେ ଗୋଟେ ପ୍ରକାର ସ ଟି ସାର୍ଟ ଲଗେଇଥିଲୁ ଧଳା ଟି ସାର୍ଟ ସମସ୍ତେ ଲଗେଇଥିଲୁ ଆଉ ସବୁ ଟି ସାର୍ଟରେ ଗୋଟେ ଗୋଟେ ସ୍ଲୋଗାନ୍ ବି ଥିଲା ଆଉ ମୁଁ ତ ଆଗରୁ କେବେ ନେଇଁ ଦଉଡ଼ିବାରେ ଭାଗ ନେଇନଥିଲି ପ୍ରଥମଥର ପାଇଁ ଭାଗ ନେଇଥିଲି ଆଉ ବହୁତ ଖୁସି ଲାଗିଲା